ବାକି ଭାରତ ଏବଂ ବିଶ୍ୱ ପାଇଁ ଓଡ଼ିଶା ମୁଖ୍ୟ ସାଂସ୍କୃତିକ ଓ ସାମାଜିକ ଅବଦାନ ବହୁତ ଗୁଡ଼ିଏ ରହିଛି ସେ ଓଡ଼ିଶାର ବହୁତ ଗୁଡ଼ିଏ ଲୋକ ବା ବିଭିନ୍ନ କ୍ଷେତ୍ରରେ ଅନେକ ଯାହାକି ବିଶ୍ୱ ପାଇଁ ଭାରତ ପାଇଁ ବହୁତ ତାର ନାଁ ରଖିଛି ଯେମିତି କଳା କଳା କ୍ଷେତ୍ରରେ ବହୁତ ଜଣ ବ୍ୟକ୍ତି ଓଡ଼ିଶାର ନାଁକୁ ସାରା ବିଶ୍ୱରେ ଚମକାଇଛନ୍ତି ଯେମିତି ବାଲୁକା କଳାରେ ହେଉ ଓଡ଼ିଶୀ ନୃତ୍ୟରେ ହେଉ କିମ୍ବା ସଙ୍ଗୀତରେ ହେଉ ସମସ୍ତେ ଗୋଟେ ସେଇ ବିଷୟରେ ଲାଭ କରି ବିଶ୍ୱ ଏବଂ ଭାରତକୁ ତାର ତାର ମଧୁରତା ଶୁଣେଇଛନ୍ତି ଯେମିତି ବାଲୁକା କଳା ବାଲୁକା କଳାରେ ଓଡ଼ିଶାର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବହୁତ ଗୁଡ଼ିଏ କୃତିତ୍ୱ ହାସଲ କରିଛନ୍ତି ସେଇ ବାଲୁକା କଳା ପୁରା ଜୀବନ୍ତ ଚିତ୍ର ଅଙ୍କନ କରି କରିଛନ୍ତି ଏବଂ ସେଥିରେ ସେ ବିଭିନ୍ନ ପ୍ରକାର ବାର୍ତ୍ତା ଦେଉଛନ୍ତି ସେମିତି ସଙ୍ଗୀତ କ୍ଷେତ୍ରରେ ସଙ୍ଗୀତ କ୍ଷେତ୍ରରେ ଆମ ଓଡ଼ିଶାର ଓଡ଼ିଶୀ ନୃତ୍ୟ ନୃତ୍ୟ ଘୁମୁରା ନୃତ୍ୟ ଇତ୍ୟାଦି ଦେଶ ବିଦେଶରେ ବହୁତ ନାଁ କରିଛି ସେମିତି ସମ୍ବଲପୁରୀ ଗୀତ ରଙ୍ଗବତୀ ସାରା ବିଶ୍ୱରେ ତାର ଧୁମ ମଚାଇଛି ସେମିତି ବିଜ୍ଞାନ କ୍ଷେତ୍ରରେ ସାର ଆମ ଓଡ଼ିଶାର ଜ୍ୟୋତିଷଶାସ୍ତ୍ର ବହୁତ ଗୁଡ଼ିଏ ନୀତି ଏବଂ ଶିକ୍ଷା ଦେଇଛି ଆମ ଭାରତର ପ୍ରାୟ ପଚିଶ ପରସେଣ୍ଟ୍ ଲୁହା ଭଣ୍ଡାର ଆମ ଓଡ଼ିଶାରେ ଗଛିତ ରହିଛି ସେମିତି ଆମ ଓଡ଼ିଶାରେ ସେହି ଲୁହା ଭଣ୍ଡାରରୁ ଲୁହା ଉତ୍ତୋଳନ କରାଯାଇ ସମସ୍ତ ଅଞ୍ଚଳକୁ ତାହା ଯୋଗାଇ ଦିଆଯାଉଛି ଯେମିତି ଆମ ଓଡ଼ିଶାରେ ନାଲକୋ ନାଲକୋରୁ ବହୁତ ଗୁଡ଼ିଏ ଆଲୁମିନିୟମ ଶିଳ୍ପ ଭାରତ ପାଇଁ ଏବଂ ବିଶ୍ୱ ପାଇଁ ଯୋଗେଇ ଦିଆଯାଉଛି